ଆଜ୍ଞା ପାଞ୍ଚଟା ତାରିଖ ହେଉଛି ତେଇଶି ଏଗାର ଉଣେଇଶି ଶହ ଚଉରାନବେ ମସିହା ସେକେଣ୍ଡ୍ଟା ହେଉଛି ଉଣେଇଶି ଏକ ଦୁଇହଜାର ବାର ତୃତୀୟଟା ହେଉଛି ସତର ପାଞ୍ଚ ଦୁଇହଜାର ପନ୍ଦର ଚତୁର୍ଥଟା ହେଉଛି ତେଇଶି ତିନି ଦୁଇହଜାର ଚବିଶି ତା'ପରଟା ହେଉଛି ଏକ ନଅ ଦୁଇହଜାର ଦଶ